ଆମର ପ୍ରଥମ ଉତ୍ପାଦ ହେଉଛି ତେଲ କ'ଣ ନା ଆମ ଏଇଠି ବିଶେଷତଃ ଚାଷ କରାଯାଏ ଏବଂ ଚାଷ ଯେପରି ସୋରିଷ ସୋୟାବିନ୍ ରାଶି ନଡ଼ିଆ ଏହିପରି ଚାଷ କରାଯାଏ ଯେଉଁଠାରେ କିି ବହୁତ ପ୍ରକାର ତୈଳ ତେଲ ବାହାରେ ସେଇଟା ହେଉଛି ଗୋଟିଏ ତୈଳଜୀବି ଚାଷ ଯେମିତି ଆମର ସୋରିଷରୁ ସୋରିଷ ତେଲ ବାହାରେ ନଡ଼ିଆରୁ ନଡ଼ିଆ ତେଲ ବାହାରେ ତା'ପରେ ସୋୟାବିନ୍ରୁ ରିଫାଇନ୍ ତେଲ ବାହାରେ ସେହିପରି ସେଇ ଚାଷ ହଉଥିବା ସବୁ ପଦାର୍ଥକୁ ଆଣି ମିଲ୍ରେ କିମ୍ବା ଫ୍ୟାକ୍ଟ୍ରିରେ ପକାଇ ସେଥିରୁ ତେଲ ବାହାର କରାଯାଏ ତେଲ ବାହାର କରି ଗୋଟେ ଡବାରେ ସିଲ୍ କରାଯାଏ ତା'ପରେ ସେଥିରେ ନିଜର କମ୍ପାନୀର ଲେବଲ୍ ଲଗାଯାଏ ଏବଂ ସେହି ଲେବଲ୍ ଲଗା ତେଲକୁ ବାହାରେ ବଜାରରେ ହୋଲ୍ସେଲ୍ କିମ୍ବା ରିଟେଲର୍ ପାଖକୁ ପହଞ୍ଚାଇ ଦିଆଯାଏ ଯେଉଁମାନେ ଯେଉଁମାନେ ସେଇଠି ସେଇ ତେଲକୁ ବିକ୍ରୟ କରିଥାନ୍ତି ଏବଂ ଉତ୍ପାଦ ବହୁତ ବଢ଼ିଆ ହୋଇଥାଏ ଏବଂ ଉତ୍ପାଦରୁ ବହୁତ ଗୁଡ଼ିଏ କିଛି ଲାଭ ମିଳିଥାଏ ଏବଂ କିଛି ଶିଖିବାକୁ ମିଳିଥାଏ